ଓଡ଼ିଶାରେ କୃଷିକ୍ଷେତ୍ରରେ ଅନେକ ପ୍ରକାର ସମସ୍ୟା ବର୍ତ୍ତମାନ ଦେଖିବାକୁ ମିଳୁଛି କୃଷକମାନେ ଆମର ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେପରିକି ବର୍ଷା ଠିକ୍ ସମୟରେ ନହେବା ଯୋଗୁଁ ମରୁଡ଼ି ପଡ଼ିଯିବା ଠିକ୍ ସମୟରେ ଯେଉଁ ଚାଷ କରାଯାଉଛି ଯେତିକି ପାଣି ଦରକାର ଚାଷଜମିରେ ସେତିକି ପାଣି ଉପଲବ୍ଧ ହେଇପାରୁ ନାହିଁ ଯେଉଁ ସକାଶେ ମରୁଡ଼ିର ସମସ୍ୟା ଦେଖାଦଉଛି କୀଟ ଓ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ହେତୁ ସେମାନେ ଚାଷଜମିରେ ଯେଉଁ ଗଛଗୁଡ଼ିକୁ ସେଗୁଡ଼ାକ ଖାଇ ଯାଉଛନ୍ତି କୀଟ ରୋଗପ୍ରତିରୋଧକଶକ୍ତି ବୃଦ୍ଧି କରିବା ଯାଉଥିବା ଯେଉଁ ଔଷଧ ଗୁଡ଼ିକୁ ଠିକ୍ ସମୟରେ ତାଦେହରେ ଆମେ ପକେଇପାରୁ ନାହୁଁ ଯେଉଁଥିପାଇଁ କମ୍ ଉତ୍ପାଦନ ହେଉଛି ଏବଂ ଆମର କମ୍ ଉତ୍ପାଦନ ହେଉଥିବା ଯୋଗୁଁ ସବୁ ଜିନିଷର ଦରଦାମ୍ ବି ବୃଦ୍ଧିପାଉଛି ତେଣୁ ବର୍ତ୍ତମାନ କୃଷକଭାଇମାନେ ଅନେକପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆହୁରି ଦେଖିବାକୁ ଗଲେ ମରୁଡ଼ି କମ୍ ବିହନ ପ୍ରତିସ୍ଥାପନ ହାର ଏବଂ ପ୍ରଦୂଷିତ ନଦୀ ଓ ଝରଣା ହେତୁ ମାଟିର ଅବନ୍ନତି ଘଟୁଛି ଯେଉଁଟାରେକି ତାର ଗୁଣବତ୍ତାର କମ୍ ଦେଖିବାକୁ ମିଳୁଛି ଭଲମାଟି ନହେବା ଯୋଗୁଁ ଭଲ ଫସଲ ମଧ୍ୟ ହେଉନାହିଁ ଭଲ ଫସଲ ନହେଲେ ଭଲ ଫସଲ ନହେଲେ ଆମେ କେମିତି ଭଲଭାବରେ ଚାଷୀ ଭାଇମାନେ ଉପକୃତ ହେଇପାରିବେ କିମ୍ବା ଆମେ ଯେତିକି ଆବଶ୍ୟକତା ଅନୁସାରେ ଜିନିଷ ପାଇପାରୁ ନାହୁଁ କିମ୍ବା ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ମଧ୍ୟ ହେଉନାହିଁ ତେଣୁ ଏହିପ୍ରକାର ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୃଷକଭାଇମାନେ ତା ପରିମାଣରେ ଆମେ ସାଧାରଣ ଜନ ସାଧାରଣ ମଧ୍ୟ ବହୁ ପରିମାଣରେ ସମସ୍ୟା ଉଁ ବୃଦ୍ଧି ପାଉଛି ଯାହାକି ସବୁ ଜିନିଷର ଗୁଣବତ୍ତା କମିଯାଉଛି ଏବଂ ଙ୍କର ମୂଲ୍ୟ ବୃଦ୍ଧିପାଉଛି